ଆଜିକାଲି ଚଳଚ୍ଚିତ୍ର ଫ୍ୟାସନ ସୋ କିମ୍ବା ବିଜ୍ଞାପନରେ ଗ୍ରାମୀଣ ଜିନିଷର ଚାହିଦା ଅଧିକ ରହିଛି ଗ୍ରାମର ବିଭିନ୍ନ ପ୍ରତିଭା ମାନେ ନିଜ ନିଜର ପ୍ରତିଭାକୁ ବିକଶିତ କରିବାପାଇଁ ଚଳଚ୍ଚିତ୍ର ମାଧ୍ୟମରେ ଫ୍ୟାସନ ସୋ'ରେ ଅଂଶ ଗ୍ରହଣ କରୁଛନ୍ତି ବିଭିନ୍ନ ଅଞ୍ଚଳରେ ଚଳଚ୍ଚିତ୍ର ଫ୍ୟାସନ ସୋ କରାଯାଇ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ କାମ ଦିଆଯାଉଛି ଏବଂ ସ୍ଥାନୀୟ ଜିନିଷର ଚାହିଦାର ପ୍ରଚାର ପ୍ରସାର ହୋଇପାରୁଛି ଯାହାଦ୍ୱାରା ସେମାନେ ନିଜ ନିଜର ପ୍ରତିଭାକୁ ଦୂରଦର୍ଶନରେ ଦେଖାଇ ଅଧିକାଂଶ ଲୋକେ ସେହି ଜିନିଷ ପ୍ରତି ଆଗ୍ରହୀ ହେଉଛନ୍ତି